ଆଗରୁ ଯେଉଁ ଟାଇପ୍ର ଫଟୋଗ୍ରାଫୀ ଚାଲିଥିଲା ସେଥିରେ ଏତେ କ୍ୟାମେରା କ୍ଲାରିଟି ଏତେ ଭଲ ନଥିଲା ମାନେ କ୍ୟାମେରାର କ୍ୱାଲିଟି ଏତେ ଭଲନଥିଲା ଯାହା ଫଳରେକି ଫଟୋର କ୍ୱାଲିଟିଟା ବି ଟିକିଏ କମ୍ ରହୁଥିଲା କିନ୍ତୁ ଏବେ ଯାହାଫଳରେ ଆମର କ୍ୟାମେରାର ଲେନ୍ସ ଯେଉଁଟା ଅଛି ସେଇଟାର କ୍ୱାଲିଟି ବହୁତ ଭଲ ଆସୁଛି ଯାହାଫଳରେ କି ଆମେ ଫୋଟୋଗ୍ରାଫୀ କରିଲେ ତା'ଦେହରେ ମାନେ ବହୁତ ମାନେ ଯେଉଁଟା କି ରିୟାଲିଟି ଟାଇପର ଦେଖାଯାଉଛି ଯେମିତିକି ପୁରା ସତସତିକା ଟାଇପର ଦେଖାଯାଉଛି ସେ ବହୁତ କିଛି କ୍ୟାମେରାର ଲେନ୍ସର କ୍ୱାଲିଟି ସକାଶେ ବହୁତ କିଛି ଭଲ ଦେଖାଯାଉଛି ଫୋଟୋଗ୍ରାଫୀ କରିଲେ ଆଉ ଡିଫରେନ୍ସ ମାନେ ପାର୍ଥକ୍ୟ ଏତିକି ଫରକ ଏତିକି ରହୁଛି ନୂଆ ମୋବାଇଲରେ ମଧ୍ୟ ଆମେ ସେଇ ନୂଆ କ୍ୱାଲିଟି ବାଲା ଲେନ୍ସର ଇଉଜ୍ କରିକି ଆମେ ଭଲ ଫଟୋ ଫୋଟୋଗ୍ରାଫୀ କରିପାରୁଛୁ କିନ୍ତୁ ଆଗକାଳରେ ସେଇଟା ହୋଇପାରୁନଥିଲା ଏବେ ମାନେ ସେହି ଲେନ୍ସ ନୂଆ ଭଲ କ୍ୱାଲିଟିର ଲେନ୍ସ ଲଗେଇ ଆମେ ଏବେ କ'ଣ ମୋବାଇଲ୍ରେ ବି ଇଉଜ୍ କରିପାରୁଛୁ ସେଇ ଲେନ୍ସକୁ କ୍ୟାମେରାରେ ମଧ୍ୟ ସେହି ଲେନ୍ସ ଇଉଜ୍ କରିକି ଭଲସେ କରିପାରୁଛୁ ଫୋଟୋଗ୍ରାଫୀ କରିପାରୁଛୁ ହେଉଛି ଆଗରୁ ଏତେ ନଥିଲା କ୍ଲାରିଟି ଏତେ ଭଲନଥିଲା ଆଗରୁ କି ସେହିପରି ଲେନ୍ସ ମଧ୍ୟ ମିଳୁନଥିଲା କିନ୍ତୁ ଏବେ ଭଲ ଭଲ ଭଲ ଭଲ କ୍ଲାରିଟି ବାଲା ଲେନ୍ସ ମିଳୁଥିବାରୁ ଭଲ ଫଟୋ ବି ମଧ୍ୟ ଭଲ ହୋଇପାରୁଛି